ଆଜ୍ଞା ମୁଁ ଆପଣଙ୍କ ଦୋକାନରୁ ଦୁଇ ଦିନ ତଳେ ଗୋଟେ ଏଲଇଡ଼ି ଟିଭି କିଣିଥିଲି କିନ୍ତୁ ସେଥିରେ ବହୁତ ଭଲ ଅଫର୍ ଥିଲା ତ ସେଥିଲାଗି ମୁଁ କିଣିଥିଲି ତ ଏବେ ମୁଁ ତାକୁ ୟୁଜ୍ କଲାବେଳକୁ ତ ସେଥିରେ କିଛି ଡିଫେକ୍ଟ ଦେଖୋଉଛି ମୁଁ ମେକାନିକକୁ ଡକେଇଥିଲି ସେମାନେ ସେ ସବୁକୁ କନେକ୍ସନ କରି ଯାଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ମୋର ଟିଭିଟି ଭଲସେ ଚାଲୁନି ତ ମୁଁ ଚାହୁଁଛି ଆପଣ ନିଜେ ଦେଇଥିବା ୱ ଟୁ ଇୟର ୱାରେଣ୍ଟିକୁ ଦେଖନ୍ତୁ ଆଉ ଆପଣ ଭଲ ପ୍ରଡ଼କ୍ଟଟି ମୋତେ ଦିଅନ୍ତୁ ମୁଁ ଏଭଳି ଜିନିଷକୁ ନେଇ କ'ଣ କରିବି ମୁଁ ପଇସା ଦେଲା ଟାଇମରେ ପଇସା ଦେଇଛି ତ ଏବେ ସେଇ ଜିନିଷଟିକୁ ଭଲ ଜିନିଷ ନ ପାଇଲେ ତ ମୋତେ କ'ଣ ମିଳିବ ତ ମୋ ଜିନିଷଟିକୁ ଆପଣ ଦେଖନ୍ତୁ କ'ଣ ପାଇଁ ଆପଣଙ୍କ ପ୍ରଡ଼କ୍ଟରେ ଏଭଳି ଡିଫେକ୍ଟ ଦେଖାହଉଛି ମୁଁ ଚାହୁଁନି ମୋର ସେ ଜିନିଷକୁ ଏବେ ମୋ ପାଖରେ ରଖିବାକୁ ଆପଣ ନିଜେ ଚେଞ୍ଜ କରନ୍ତୁ ନାହିଁ ତ ମୋତେ ଆଉ ଗୋଟେ ଏଲଇଡ଼ି ଟିଭି ଦିଅନ୍ତୁ ମୁଁ ପଇସା ଦେଇଛି ନା ତ ସେଥିଲାଗି ମୋତେ ଭଲ ଜିନିଷ ଦରକାର ଆପଣଙ୍କ ଦୋକାନରେ ଏଭଳି ଖରାପ ଜିନିଷ ମିଳୁଛି ବୋଲି ମୁଁ ଜାଣିଥିଲେ ଟୋଟାଲି ଆସିନଥାନ୍ତି ମୋତେ ଲାଗିଲା ଆପଣଙ୍କ ଦୋକାନରେ ବହୁତ ଭଲ ଜିନିଷ ମିଳେ ତ ଏଭଳି ଜିନିଷ କି ବିକ୍ରୟ କରଥିବାରୁ ମୁଁ ଆପଣଙ୍କ ଆପଣଙ୍କ ଜିନିଷକୁ କିଭଳି ୟୁଜ୍ କରିପାରିବି ଭଲସେ ଭଲ ଜିନିଷ ଦେଲେ ଆମେ ଗ୍ରାହକ ମାନେ ବହୁତ ଖୁସି ହେବୁ ଏଭଳି ଜିନିଷ କିଣିଲେ ତ ଆମେ କୌଣସି ବେନିଫିଟ ପାଇବୁନି ନା ତ ଆମକୁ ଜିନିଷଟି ଭଲ ଭାବରେ ଭଲ ମିଳିବା ଦରକାର ମୁଁ ଚାହେଁ ଆପଣ ଏଇ ଜିନିଷଟିକୁ ନେଇକି ଟିଭି ଏଲ୍ଇଡି ଟିଭି ନେଇକି ମୋତେ ଭଲ ଜିନିଷଟି ଦିଅନ୍ତୁ କ'ଣ ପାଇଁ ମୁଁ ଏଇ ଖରାପ ଜିନିଷ ଇଏ କରିବି ନାଇଁ ମୁଁ ଏଇ ଜିନିଷ ରଖିପାରିବିନି ଆପଣ ମୋତେ ଭଲ ଜିନିଷ ଦିଅନ୍ତୁ ନାଇଁ ତ ମୋର ପଇସାଟି ମୋତେ ରିଟର୍ଣ୍ଣ କରନ୍ତୁ ନାଇଁ ମୁଁ ଚାହୁଁନି ଏ ଜିନିଷ ମୋ ପାଖରେ ଏବେ ରଖିବା ପାଇଁ ଆପଣ ଦୟାକରି ଏହି ଜିନିଷଟିକୁ ମୋଠାରୁ ନେଇଯାଆନ୍ତୁ